ହ୍ୟାଲୋ ଲିଜା ତୁ ଏବେ ଯେଉଁ ରେଷ୍ଟୁରାଣ୍ଟ୍କୁ ଯାଇଥିଲୁ ସେ କେମିତି ରେଷ୍ଟୁରାଣ୍ଟ୍ଟା ଭଲ ଆରେ ମୁଁ ଜାଣିଥିଲି ଭଲ ଯେ ଆରେ ଆମ ଫ୍ୟାମିଲି ବୁଲିବାକୁ ଯିବୁ ତ ରେଟିଙ୍ଗ୍ କେମିତି କଣ ସବୁ ଟିଫିନ୍ ମିଳୁଛି ସେଠି ଟିଫିନ୍ ବ୍ୟବସ୍ଥା ଅଛି ସେଟି ହଉ ଖରାବେଳେ ଖାଇବା ପାଇଁ ଭାତ ମାଛ ତରକାରୀ ଭଜା କାକୁଡ଼ି ସବୁ କଣ କାକୁଡ଼ି ସାଲଟ ଏଉରା ସବୁ ମିଳୁଛିତ ସବୁ ଭଲ ଆଉ ଟେଷ୍ଟ୍ଫେଷ୍ଟ ସବୁ ଭଲ ଅଛିଟି ଆଉ ରେଟିଙ୍ଗ୍ ସବୁ କେମତି ପାଣିର ବ୍ୟବସ୍ଥା ଭଲ ଅଛିଟି ଆଉ ଟେବୁଲ୍ ଚେୟାର୍ ସୁବିଧା ଅସୁବିଧା କିଛି ନାଇଁ ତ ହଉ ଆମେ ଯିବୁ ଆଉ ଆମେ ଦେ ଆମେ ଦେଖିଲୁ ତ ଭଲ ଫଟୋ ଉଠେଇଛୁ ମୁଁ ଦେଖିଲି ସେଥିପାଇଁ ଫୋନ୍ କରିଦେଲି ଆଉ ଆଉ ଟିଫିନ୍ଫିଫିନ୍ କ'ଣ ସବୁ ଭଲ ମିଳୁଛିନା ଓ ହଉ ଯିବୁ ଆଉ